ଆମର ହିନ୍ଦୁ ଧର୍ମ ହେଉଛି ମୁଖ୍ୟ ଆମେ ଧାର୍ମିକ ଆମର ହେଉଛି ନାମ ଯଜ୍ଞ କୀର୍ତ୍ତନ ବହୁତ ଆମେ ଭଲ ପାଉ ବହୁତ ଲୋକ ନେଇକିନି ଗଠିତ ଜଡ଼ିତ ହେଇକିରି ରହିଛୁ ହିନ୍ଦୁ ଧର୍ମରେ ଆଉ ଧର୍ମ ସହ ବହୁତ ଜଡ଼ିତ ବହୁତ ଗୁରୁତ୍ୱପୂର୍ଣ୍ଣ ଭାବେ ଆମେ ଐତିହାସିକକୁ ନେଇକିନି ରହୁ ଏହି ଐତିହାସିକ ଘଟଣା ଅଛି ଆମର ଧାର୍ମିକ ଯୁଦ୍ଧ ରୀତିନୀତି ପରମ୍ପରାକୁ ନେଇ ଆମେ ଜଡ଼ିତ ଆଉ ଆମେ ନିଜକୁ ଭଲ ଲାଗୁ ଆମକୁ ଆମେ ଏଇ ଧର୍ମ ଆମକୁ ଭଲ ଲାଗେ ଆମ ଧର୍ମ ଆମକୁ ଭଲ ଲାଗେ ଆଉ